ଆମର୍ ଗାଁରେ ପଶୁ ପାଲନ୍ ପଶୁ ପାଲନ୍ କେନ୍ତା କରାଯାଏସି ଯେ ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ଦେଖ୍ସୁଁ ଆମେ ଦେଖ୍ସୁଁ ଆରୁ କେନ୍ତା କରି ସେ ପଶୁମାନେ ଭଲ୍ କରି ରହିକି ଭଲ୍ ଖାଏବେ ଖାଏବାର୍ ଟା ଦାନା ଖାଏବେ ଭଲ୍ ବାହାର୍ବେ ଭଲ୍ ସଫାସୁତରା ରହେବା ବୋଲିକରି ଆମେ ଖବର୍ କାଗଜଥି ଭି ପଢ଼୍ସୁଁ ଆର୍ ସେ ଚାକିରୀ ଦେଖ୍ସୁଁ ସେଇଟା ଦେଖ୍ସୁଁ ଆରୁ ଆମେ ଭାବ୍ସୁଁ ଯେ ଇ ପଶୁ ମାନକୁଁ ଏନ୍ତା ଭଲ୍ ଜାଗାଥି ରଖ୍ମୁଁ ଆରୁ ଜଣେକେ ଏନ୍ତା ରଖିକରି ସେ ଗୁଡ଼ାଗୁଡ଼ିନେ ଯେନ୍ ରହେସି ଆମର୍ ଇ ଫାରମ୍ ଯେନ୍ ଅଛେ ଭଲ୍ ଗୁଡ଼ାନଁ ଏନ୍ତା ରଖିନେଲେ କୁକୁରା ମାନେ ବେମାର୍ ଭି ନାଇ ହୁଏ ଆରୁ ଭଲ୍ ସୁରକ୍ଷା ଥାଇ ହିସାବେ ଭଲ୍ ଭାବେ ଇମାନେ ରହେବେ ସେଥିର୍ ଲାଗି ଆମେ ଜଣେକେ ଦୁଇ ଚାର୍ ଲୁକେ ବଡ଼୍ ଜାଗା ହେଇଥିବା ବେଲେ ଦୁଇ ଚାର୍ ଲୁକେ ଆମେ ସେନ ରଖ୍ସୁଁ ଦରମା ପଛେ ଦେମୁଁ ଆରୁ ଇ ଗୁରା ଗୁଡ଼ି ସବୁ ଭଲ୍ କରି ତୁଇ ସଫାସୁତରା କର୍ ବଲ୍ସୁଁ ହେଲେ ଯେନ୍ କୁକୁରା ମାନେ ରଖିଥିସୁଁ ଆମେ ଅଣ୍ଡା ମାନେ ଯେନ୍ ଦେସନ୍ ସେ ଅଣ୍ଡାକେ ସେମାନେ ବେଟିକରି ଅଲଗା ଜାଗାକେ ରଖିକରି ଯେନ୍ ହଗାମୁତା କରିଥିସନ୍ ଯେନ୍ ମଇଲା ମାନେ ଥିସି ସବୁ ଝାରି ପୁଛିକରି ସେଇଟା ବଁଢ଼୍ନା ଯତରା କରିକରି ସେଇଟା ପୂରା ସଫା କରି ସେଇଟା ରଖସନ୍ ଆର୍ ସେ ମଇଲା ଜବଡ଼ା ସବୁ ସିଆଡ଼କେ ଫିକିନେସନ୍ ଆର୍ ସେ କୁକୁରା ମାନକୁଁ ଦାନା ଦେସନ୍ କୁକୁରା ମାନକୁଁ ଯେନ୍ ଦାନା ଦେଲେ ସେମାନେ ସଫା ହେଇକରି ସେ ଦାନା ଖାଇକରି ଭଲ୍ ଭଲ୍ ସୁବିଧା ହିସାବେ କୁକୁରା ମାନେ ବି ରହେସନ୍ ଆଉ କୁକୁରା ମାନେ ଭି ନକସାନ୍ ନାଇଁ ହଅନ୍ କୁକୁରା ମାନେ ବି ନକସାନ୍ ନାଇଁ ହଅନ୍ ଆର୍ ଆମକୁ ବି ଦେଖିକରି ଆମେ ଗୁଟେ ଖୁସି ଲାଗ୍ସି ଆମକୁ ଆମକୁ ଖୁସି ଲାଗ୍ସି ଆର୍ ଆମେ ଏନ୍ତା ସଫାସୁତରା କଲେ ଦୁଇ ଲୋକେ ଦର୍ମା ଭି ଦେଲେ ଆମର୍ କିଛି ଅସୁବିଧା ନାଇଁ ହୁଏ ବଇଲେ ଆମର୍ କୁକୁରା ତ ଭଲ୍ ହେପାଜତ୍ରେ ରହୁଛନ୍ ଭଲ୍ ବିକ୍ରୀ ବି ହଉଛି ବୋଲିକରି ଆମେ ଭାବଲେ ଭାବ୍ସୁଁ ଆମେ ଭାବ୍ସୁଁ ଆରୁ ସେନୁ କୁକୁରା ମାନକୁଁ ରଖ୍ସୁଁ